ମୁଁ ମୋ' କଲେଜରେ ଗୋଟିଏ ରୋଷେଇ ପ୍ରତିଯୋଗିତା ହୋଇଥିଲା ସେଥିରେ ମୁଁ ଭାଗନେଇଥିଲି ସେଠି ମୁଁ ଚିକେନ୍ ତରକାରୀ ରୋଷେଇ କରିଥିଲି ପ୍ରଥମେ ଚିକେନ୍କୁ ଆଣିକି ଧୋଇକି ତା'ପରେ ତା' ଦେହରେ ମ୍ୟାରିନେଟ୍ କରିବା ପାଇଁ ସୋରିଷ ତେଲ ଆଉ ଲୁଣ ହଳଦୀ ପକାଇକି ତାକୁ ଗୋଳାଇକି ରଖିଲି ତା'ପରେ ଗ୍ୟାସ୍ ଲଗାଇକି ଗୋଟିଏ କଡ଼େଇ ବସାଇଲି ତା' ଦେହରେ ତେଲ ପକାଇକି ଜିରା ପକାଇକି ତା'ପରେ ପିଆଜକୁ ପକାଇକି ଭାଜିଲି ଭାଜି ପିଆଜଟା ଟିକିଏ ହୋଇସାରିଲା ପରେ ଲଙ୍କାଗୁଣ୍ଡ ପକାଇଲି ଲଙ୍କାଗୁଣ୍ଡ ଟିକିଏ ଲାଲ୍ ହୋଇସାରିଲା ପରେ ତା' ଦେହରେ ହେଲା ରସୁଣ ପିଆଜ ଅଦା ମସଲାକୁ ବାଟିକି ପକାଇକି ତା' ଦେହରେ ତାକୁ ଘାଣ୍ଟିଲି ଘାଣ୍ଟିସାରିଲା ପରେ ହଳଦୀ ଲୁଣ ଆଉ ହଳଦୀ ଲୁଣ ଇତ୍ୟାଦି ଗୋଳାଇକି ଜିରା ଗୁଣ୍ଡ ଧନିଆ ଗୁଣ୍ଡ ପକାଇକି ଗୋଳାଇଲି ମସଲା କଷା ହୋଇସାରିଲା ପରେ ଟିକିଏ ତା' ଦେହରେ ଚିକେନ୍ ପକାଇଲି ଚିକେନ୍ ପକାଇକି ତାକୁ ସିଝିବା ପର୍ଯ୍ୟନ୍ତ ଚିକେନ୍ଟାକୁ ଘୋଡ଼ାଇଦେଲି ତା' ପରେ ତା' ଦେହରେ ଗରମ ମସଲା ଚିକେନ୍ ମସଲା ଇତ୍ୟାଦି ପକାଇଲି ସେ ହୋଇସାରିଲା ପରେ ତା' ଦେହରେ ପାଣି ଟିକିଏ ଦେଇଦେଲି ସେ ଫୁଟି ହୋଇସାଇଲା ପରେ ତା' ଦେହରେ ଧନିଆ ପତ୍ର ପକାଇକି ଖୋଲିଦେଲି ମୋର ଗୋଟିଏ ୟୁଟ୍ୟୁବ୍ ୟୁଟ୍ୟୁବ୍ରେ ମୋର ଗୋଟିଏ ଚ୍ୟାନେଲ୍ ଅଛି ସେଥିରେ ମୁଁ ପିଠା ତିଆରି କରିଥିଲି ପିଠାକୁ ପ୍ରଥମେ ଚାଉଳକୁ ଚାଉଳ ବିରିକୁ ଭେଦେଇକି ବାଟିକି ତା' ଦେହରେ ପ୍ରେସରରେ ପିଠାଟା କରିଥିଲି ପ୍ରଥମେ ପେସରରେ ତେଲ ମାରିକି ତା' ପରେ ହେଲା ଆଣ ପକାଇକି ତା'ପରେ ହେଲା ଗୋଟିଏ ହ୍ୱିସିଲ୍ ଦେଲାପରେ ପିଠାଟାକୁ ପ୍ରେସରଟାକୁ ତଳକୁ ଖୋଲିସାରିଲା ପରେ ତା' ପରେ ଥଣ୍ଡା ହୋଇସାରିଲା ପରେ ପିଠାଟାକୁ ଖୋଲିକି କାଟିକି ଖାଇଲୁ ଏହିପରି ଭାବରେ ମୋର ରୋଷେଇର ଅଭିଜ୍ଞତା ଅଛି